ହଁ ମୁଁ ଦୁନିଆର ପାଞ୍ଚଟି ଦେଶର ନାମ କହିପାରିବି ଗୋଟେ ହେଉଛି ଜର୍ମାନୀ ଗୋଟେ ହେଉଛି ସ୍ଵିଜର୍ଲ୍ୟାଣ୍ଡ୍ ଆଉ ଗୋଟେ ହେଉଛି ଜାପାନ ଆଉ ଗୋଟେ ହେଉଛି ସାଉଥ୍ଆଫ୍ରିକା ଆଉ ଗୋଟେ ହେଉଛି ଭାରତ